ହଁ ମୋତେ ଭିଡ଼ିଓ ଗେମ୍ ବିଷୟରେ ବହୁତ କିଛି ଜଣାଅଛି ଏବଂ ମୁଁ ବହୁତ ଭିଡ଼ିଓ ଗେମ୍ ମଧ୍ୟ ଖେଳିଛି ସେଥିମଧ୍ୟରୁ ପବ୍ଜି ଫ୍ରି ଫାୟାର୍ କଲ୍ ଅଫ୍ ଡ୍ୟୁଟି ଏବଂ ରେସିଂ ଗେମ୍ ଏମିତି ବହୁତ କିଛି ଖେଳ ମଧ୍ୟ ଖେଳିଛି ଆଉ ମୋତେ ଖେଳିବା ପାଇଁ ମଧ୍ୟ ବହୁତ ଭଲ ଲାଗେ କୌଣସି ଫାଙ୍କା ସମୟରେ ସାଙ୍ଗମାନେ ନଥିଲେ କିଛି ସମୟ ଅତିବାହିତ କରିବା ପାଇଁ ମୁଁ ଭିଡ଼ିଓ ଗେମ୍ର ସାହାଯ୍ୟ ବା ଭିଡ଼ିଓ ଗେମ୍ ସାହାଯ୍ୟରେ ମୁଁ ମୋ ମନୋରଞ୍ଜନ କରିଥାଏ ଯେତେବେଳେ ଏକା ଥିବ କୌଣସି ସାଙ୍ଗସାଥି ନଥିବେ କି କେହି ନଥିବେ ସେତେବେଳେ ଭିଡ଼ିଓ ଗେମ୍ ଦ୍ୱାରା ନିଜେ ଆନନ୍ଦିତ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ମନୋରଞ୍ଜନ କରିଥାଏ ଯେତେବେଳେ ସାଙ୍ଗମାନେ ବହୁତ ଦୂର ଦୂରରେ ରହିଥାଉ ସେତେବେଳେ ଭିଡ଼ିଓ ଭିଡ଼ିଓ ଗେମ୍ ମାଧ୍ୟମରେ ଆମେ କଥାବାର୍ତ୍ତା ହେଇପାରୁ ଯେମିତିକି ମୋ ସାଙ୍ଗ ଜଣେ ଭୁବନେଶ୍ୱର ଏବଂ କଟକରେ ମଧ୍ୟ ମୋ ସାଙ୍ଗମାନେ ଅଛନ୍ତି ତ ତାଙ୍କ ସହିତ ମୁଁ କଥାବାର୍ତ୍ତା ହେବା ପାଇଁ ଭିଡ଼ିଓ ଗେମ୍ ସାହାଯ୍ୟରେ ଆମେ ମାନେ ଆମର କଥାବାର୍ତ୍ତା ମଧ୍ୟ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଯାଇଥାଏ ଏବଂ ତାଙ୍କ ସହିତ ଯେମିତି ମୁଁ ତାଙ୍କ ପାଖରେ ମୋତେ ସେମିତି ହିଁ ଲାଗିଥାଏ ଏଇଥିପାଇଁ ମୋତେ ବହୁତ ପସନ୍ଦ ମଧ୍ୟ ଲାଗେ କାରଣ ଭିଡ଼ିଓ ଗେମ୍ ଖେଳିଲେ ନିଜର ଆଇ ଟି ପାୱାର୍ ମଧ୍ୟ ଆଗକୁ ବଢ଼ିଥାଏ ଆଉ ଭିଡ଼ିଓ ଗେମ୍ ଖେଳିବା ଦ୍ୱାରା କିଛି ତା'ର ମେରିଟ୍ ଏବଂ ଡିମେରିଟ୍ ମାନେ କିଛି ଖରାପ ଏବଂ କିଛି ଭଲ ମଧ୍ୟ ହୋଇଥାଏ ଯେମିତିକି ଭିଡ଼ିଓ ଗେମ୍ ଖେଳିଲା ପରରେ ନିଜର ମାନସିକ ଏବଂ ଯଦି ସେଇ ଭିତରେ ବହୁତ ହିଁ ଭିଡ଼ିଓ ଗେମ୍ ଖେଳାଯିବ ତେବେ ମୁଣ୍ଡରେ ମଧ୍ୟ ବହୁତ ଚାପ ରହିଯିବ କି ଷ୍ଟ୍ରେସ୍ ରହିଯିବ ଏବଂ କିଛି ଲୋକ ଆତ୍ମହତ୍ୟା ମଧ୍ୟ କରୁଛନ୍ତି ଭିଡ଼ିଓ ଗେମ୍ର କିଛି ଭଲ ଗୁଣ ମଧ୍ୟ ରହିଛି ଭିଡ଼ିଓ ଗେମ୍ର କିଛି ଖରାପ ଗୁଣ ମଧ୍ୟ ରହିଛି ଏଥିପାଇଁ ପସନ୍ଦ ମୋତେ ମୁଁ ଦୂର ଦୂରରେ ଯେଉଁ ସାଙ୍ଗମାନେ ଅଛନ୍ତି ତାଙ୍କ ସହିତ କଥାବାର୍ତ୍ତା ହେଇପାରେ ଏଇ ଗୁଣଟା ମୋତେ ପସନ୍ଦ ଲାଗେ କିନ୍ତୁ ଯେଉଁ ପିଲାମାନେ ଆଜିକାଲି ଯୁଗର ସେମାନେ ବହୁତ ପରିମାଣରେ ଭିଡ଼ିଓ ଗେମ୍ ଖେଳୁଛନ୍ତି ତାଙ୍କ ଦ୍ୱାରା ତାଙ୍କ ମାନସିକ ହରାଇ ବସୁଛନ୍ତି ଏବଂ ଆତ୍ମହତ୍ୟା ମଧ୍ୟ କରୁଛନ୍ତି ସେହି ଗୁଣ ଗୁଡ଼ିକ ମୋତେ ମଧ୍ୟ ଖରାପ ଲାଗେ